ମୁଁ ଏବେ ଗୋଟିଏ ୱାନ ୱିକ୍ ଭିତରେ ମାଗେଇଥିଲି ଶାଢ଼ୀ ଆଉ କିଛି ପ୍ୟାଣ୍ଟ ସାର୍ଟ ଚପଲ ସବୁ କୋମ୍ବୋ ସେଟ ମଗେଇଥିଲି ଦେଖିବାକୁ ତ ମାନେ ତାର ପ୍ୟାକେଜିଙ୍ଗ ବଢ଼ିଆ ଲାଗୁଥିଲା ପ୍ରଡକ୍ଟ ଇଏରେ କିନ୍ତୁ ଯେତେବେଳେ ମୁଁ ମଗେଇ ସାରିଲି ଦେଖିଲି ଏତେ ଫାଲତୁ ଆସିଥିଲା ମୋ ଘର ଲୋକ ବି କହିଲେ ଏଇଟା କଣ ମଗେଇଛୁ ଯିଏ ବି ସାଙ୍ଗମାନେ ବି ଦେଖିଲେ ଏମିତିଆ କଣ ମଗେଇଲୁ ଏମିତିଆ କଣ ଡ୍ରେସ ମଗାଯାଏ ସମସ୍ତେ ବି କହିଲେ ଆଉ ପିଲାମାନଙ୍କ ମନ ବି ଦୁଃଖ ହେଲା ଭାବିଲି କଣ ପାଇଁ ମଗେଇଲି ଏଇଟା ଦେଖିବାକୁ ତ ଭଲ ଲାଗୁଥିଲା କିନ୍ତୁ ମଗେଇ ସାରିଲା ପରେ ହେ ଏତେ ବେକାର ଲାଗୁଥିଲା ନା ପୁରା ଯିଏ ବି ଦେଖିଲେ ଖାଲି ଖରାପ କହିଲେ ଭାବୁଛି ଆହୁରି କଣ ପାଇଁ ମଗେଇଲି ଯେତିକି ମୋର ସବୁଥିରେ ମାନେ ଖରାପ ହେଲା ଟାଇମ ୱେସ୍ଟ ହେଲା ସେତିକି ଇଏରେ ପଇସା ବି ନଷ୍ଟ ହେଲା ଏତେ ଟଙ୍କାରେ ମୁଁ କଣ ବି ଆଣିକି ଖାଇଥାନ୍ତି କି କୁଆଡ଼େ ବୁଲିବା ପାଇଁ ଯାଇଥିଲେ ବି ଗୋଟିଏ ଏଞ୍ଜୟ କରିଥାନ୍ତି ଏଣ୍ଟରଟେନମେଣ୍ଟ ପାଇଁ ବି ହୋଇଥାନ୍ତା ଏଇଟା କ'ଣ ଏବେ କିଛି ବି କରି ପାରିବିନି ଟାଇମ ବି ପଳେଇଲାଣି ରିଟର୍ନ ବି ଦେଇପାରିବିନି ଖାଲି ଲାଗିଲା ମୋ ପିଲାମାନଙ୍କ ବି ମନ ଦୁଃଖ ମୋର ବି ମନ ଦୁଃଖ ସମସ୍ତେ ଯେତିକି କହୁଛନ୍ତି ସେମାନଙ୍କର ବି ସମସ୍ତଙ୍କର ଖାଲି ନେଗେଟିଭ ଇଏ କ'ଣ ପାଇଁ କ'ଣ ପାଇଁ ସମସ୍ତଙ୍କ କଥା ଶୁଣି ଶୁଣି ମୋ ମୁଣ୍ଡ ବି ବଥା ହୋଇଗଲାଣି ପ୍ରଡକ୍ଟଟା ଦେଖିଲେ ବି ତାକୁ ମାରିଦେବା ପାଇଁ ବି ଇଚ୍ଛା ହେଉଛି ହେଲେ କ'ଣ କରିବି